ମୁଁ ଓଡ଼ିଆ ମୋର ଭାଷା ବଢ଼ିଆ ମୁଁ ଓଡ଼ିଆ ଭାଷା କହୁଥିବାରୁ ଗର୍ବ ଅନୁଭବ କରୁଛି ଦେଶ ଦେଶ କୋଣ ଅନୁକୋଣରୁ ଓଡ଼ିଆ ଭାଷାର କଥାବାର୍ତ୍ତା ଓଡ଼ିଆ ଲୋକମାନେ ହେଉଛନ୍ତି ଓ ସବୁଠୁ ଭଲ ଭାଷା ହେଉଛି ଓଡ଼ିଆ ସେ ସିଏ ସରଳ ସହଜ କହିବାରେ ବି ଲେଖିବାରେ ବି ସହଜ ହୋଇଥାଏ ଓଡ଼ିଶା ଭାଷା ଆଉ ବଙ୍ଗାଳୀ ଭାଷା ସମାନ କଥା ଶୁଣିବାକୁ ସମାନ ତେଣୁ ଏହା ଶିଖିବାକୁ ବି ସହଜ ହୋଇଥାଏ ବାହାର ଦେଶର ଲୋକମାନଙ୍କ ପାଇଁ

ଆମେ ଓଡ଼ିଆ ହୋଇଥିବାରୁ ବହୁତ ଗର୍ବିତ ବଙ୍ଗାଳୀ ଲୋକ ବି ଓଡ଼ିଆ କହିପାରନ୍ତି ଯେହେତୁ ଓଡ଼ିଆ ବଙ୍ଗାଳୀ ପ୍ରାୟତଃ ପାଖାପାଖି ସମାନ ସେଥିପାଇଁ ବଙ୍ଗାଳୀ ଲୋକମାନେ ବି ଅତି ସହଜରେ ଭାଷାଟାକୁ ଗ୍ରହଣ କରିଦିଅନ୍ତି ମୁଁ ଓଡ଼ିଆ ଓଡ଼ିଆ ପାଇଁ ମୁଁ ଗର୍ବିତ ଓଡ଼ିଆ ଭାଷାକୁ ଅତି ସହଜରେ ସବୁ ହିଁ ଶିଖିଯାନ୍ତି ଓଡ଼ିଆ ଭାଷା ସବୁଠୁ ଶ୍ରେଷ୍ଠ ଭାଷା ଓଡ଼ିଆ ବଙ୍ଗାଳି ଭାଷା ହିନ୍ଦୀ ଭାଷା ପାଖାପାଖି ସମାନ ସେଥିପାଇଁ ଓଡ଼ିଶା ବାହାର ଲୋକ ବି ଅତି ସହଜରେ ଶିଖିଯାଆନ୍ତି ଓଡ଼ିଶା ବାହାରେ ବି ବହୁତ ବଢ଼ିଆ ଓଡ଼ିଆ ଲୋକମାନେ ବି ବହୁତ ଓଡ଼ିଆ ବହୁତ ଭଲ କୁହନ୍ତି ଯେହେତୁ ଓଡ଼ିଶା ଭାଷାକୁ ଆଗକୁ ନେବାକୁ ଚେଷ୍ଟା କରନ୍ତି ଓଡ଼ିଆ ମାନେ ତ ସେ ବହୁତ ଭଲ ଭାବେ ବାହାର ଲୋକମାନେ ବି ସେକୁ ଗ୍ରହଣ କରନ୍ତି ଓଡ଼ିଆ ଭାଷାର ଲେଖା ଆଉ କଥାବାର୍ତ୍ତା ବହୁତ ଭଲ ଲାଗେ କାହିଁକିନା ସେ ସହଜ ଆଉ ସରଳ ମୁଁ ଚେଷ୍ଟା କରେ ଯେ ମୋର ଓଡ଼ିଶା ଭାଷାକୁ ମୁଁ ବହୁତ ଆଗକୁ ଆଗକୁ ନେବି ଯେହେତୁ ଓଡ଼ିଆ ଭାଷା ଭାରି ସୁମଧୁର ଶୁଣିବାକୁ ବି ବହୁତ ଭଲ ଲାଗେ ଆଉ ଶିଖାଇବାକୁ ବି ଭଲ ଲାଗେ ଲେଖିବାକୁ ବି ଭଲ ଲାଗେ ଓ ଶୁଣୁଥିବା ଲୋକକୁ ବି ଶୁଣିବାକୁ ଭଲ ଲାଗେ ଓ ବି ସେ ଅତି ସହଜରେ ବି ସେ ଶିଖିଯାଏ ମୁଁ ମୋର ଓଡ଼ିଶା ଭାଷାକୁ ବହୁତ ଭଲ ପାାଏ ମୁଁ ସବୁବେଳେ ଓଡ଼ିଆ କହେ ଆଉ ଲେଖେ ଓ କବିତା ବି ଲେଖେ ଗୀତ ବି ଲେଖେ ଦେଶ ଅନୁକୋଣରୁ ଓଡ଼ିଆ ଭାଷାର କଥାବାର୍ତ୍ତା ଓଡ଼ିଆ ଲୋକମାନେ ହେଉଛନ୍ତି କାହିଁକିନା ଓଡ଼ିଆ ଭାଷାକୁ ସଭିଏଁ ବହୁତ ଭଲ ପାଆନ୍ତି ଓଡ଼ିଆ ଭାଷା ଓଡ଼ିଆ ଭାଷା ଏମିତି ଗୋଟେ ଭାଷା ସେ ଯେକୌଣସି ଲୋକ ବି ଓଡ଼ିଆ ଭାଷାକୁ ଗ୍ରହଣ କରିପାରିବ ଓଡ଼ିଆ ଓଡ଼ିଆ ମାଧ୍ୟମରେ ବହୁତ ଆମର ଓଡ଼ିଶାର ବି ବହୁତ କବି ଓଡ଼ିଆ ଲେଖିକି କବିତା ବହୁତ ଆଗକୁ ଯାଇଛନ୍ତି ଆଉ ସେମାନେ ବହୁତ ନାଁ ବି କରିଛନ୍ତି ପୁସ୍ତକରେ ସେମାନଙ୍କର ନାଁ ବି ଅଛି ବହୁ ବହୁତ ଲେଖିକା ଆଗ ବି ଅଛନ୍ତି ଲେଖକ ବି ଅଛନ୍ତି ସେ ଓଡ଼ିଆରେ ହିଁ ଓଡ଼ିଆରେ ହିଁ ସେମାନେ ଲେଖିକି ଆଗକୁ ଯାଇଛନ୍ତି ସେମାନଙ୍କୁ କୌଣସି ହିନ୍ଦୀ କୌଣସି ଇଂରାଜୀର ଦରକାର ପଡ଼ିନି ସେ ଓଡ଼ିଆ ମାଧ୍ୟମରେ ହିଁ ସେ ବହୁତ ନାଁ କରିଛନ୍ତି ଆଗକୁ ଯାଇଛନ୍ତି ବହୁତ ବହୁତ କବିତା ଲେଖିଛନ୍ତି ବହୁତ କାହାଣୀ ଲେଖିଛନ୍ତି ଆଉ ଲୋକମାନେ ବି ସେଗୁଡ଼ିକୁ ବହୁତ ଭାବରେ ଭଲ ଭାବରେ ଗ୍ରହଣ କରିଛନ୍ତି ଓଡ଼ିଆ ଭାଷା ବହୁତ ସରଳ ବୁଝିବାଟା ବହୁତ ସରଳ ଓଡ଼ିଆ ଭାଷାକୁ ଯିଏ ବୁଝିଛି ଯିଏ ଶୁଣିଛି ସିଏ କେବେ ବିି ଭୁଲିପାରେନି ଆଉ ସବୁବେଳେ ସିଏ ତା'ର ମନରେ ହୃଦୟରେ ସେ ରଖିଚି ଆଉ ଅନ୍ୟମାନଙ୍କୁ ବି ଶିଖାଇବାକୁ ଚେଷ୍ଟା କରିଛି ଓଡ଼ିଶାର ଓଡ଼ିଶାର ବହୁତ ଲୋକ ଓଡ଼ିଶା ବାହାରେ ରୁହନ୍ତି ବାହାରେ ରହିକି ବି ବାହାରର ଓଡ଼ିଶା ବାହାରର ଲୋକମାନଙ୍କୁ ଓଡ଼ିଆ ଶିଖାଇବାକୁ ଚେଷ୍ଟା କରନ୍ତି ଓ ସେମାନେ ବି ଶିଖନ୍ତି ଓଡ଼ିଶା ଓଡ଼ିଆ ଭାଷାକୁ ଶିଖିବାକୁ ଏତେ ଏତେ ଖୁସି ହୁଅନ୍ତି ସେ ସେ ବହୁତ ଶୁଣିବାକୁ ଏତେ ଭଲ ପାଆନ୍ତି ତ ସେ କୁହନ୍ତି କି ଆମକୁ ଆମକୁ ଟିକେ ଶିଖାଇବାକୁ ଶିଖାଇବାକୁ ବି ଶିଖାଇବାକୁ ବି ସେମାନେ ଚେଷ୍ଟା କରନ୍ତି ମୁଁ ଓଡ଼ିଆ ଓଡ଼ିଆ ପାଇଁ ମୁଁ ବହୁତ ଗର୍ବିତ ଓଡ଼ିଆ ଭାଷାକୁ ଅତି ସହଜରେ ସଭିଏଁ ଶିଖିଯାନ୍ତି ଓଡ଼ିଆ ଭାଷା ସବୁଠୁ ଶ୍ରେଷ୍ଠ ଭାଷା କାହାର ବାହାର ଲୋକ ବି ଅତି ସହଜରେ ଶିଖିଯାଆନ୍ତି ଆମେ ଓଡ଼ିଆ ହୋଇଥିବାରୁ ବହୁତ ଗର୍ବିତ ବହୁତ ଲୋକ ବି ବହୁତ ଲୋକ ବି ଓଡ଼ିଶା ଶିଖିବାକୁ ଓଡ଼ିଆ ଶିଖିବାକୁ ଚାହିଁଲେ ବି ଅତି ସହଜରେ ଶିଖିଯାଆନ୍ତି ଓଡ଼ିଶା ବାହାରେ ବହୁତ ଓଡ଼ିଆ ଅଛନ୍ତି ଓଡ଼ିଆ ଭାଷାକୁ ଆଗକୁ ନେବାକୁ ଚେଷ୍ଟା କରନ୍ତି ଯେହେତୁ ଆମେ ଓଡ଼ିଆ ଆମ ଭାଷା ବହୁତ ବଢ଼ିଆ ଲୋକମାନେ ବି ସହଜରେ ଗ୍ରହଣ କରନ୍ତି ମୁଁ ଓଡ଼ିଆ ମୁଁ ଓଡ଼ିଆ ଭାଷା ଭାରି ବଢ଼ିଆ ଓଡ଼ିଆ ଭାଷାକୁ ମୁଁ ବହୁତ ଭଲ ପାାଏ ଓ ସମ୍ମାନ ଦିଏ ହୃଦୟରୁ ସମ୍ମାନ ଦିଏ ଓଡ଼ିଆ ଭାଷା ଲେଖି ବହୁତ ବହୁତ କବି ଆଗକୁ ଯାଇଛନ୍ତି ବହୁତ କବିତା ଲେଖିଛନ୍ତି ଲେଖ କାହାଣୀ ଲେଖିଛନ୍ତି ଗପ ଲେଖିଛନ୍ତି ସାହିତ୍ୟରେ ନାଁ କରିଛନ୍ତି ପିଲାମାନେ ସେଗୁଡ଼ିକୁ ପାଠ ବି ପଢ଼ନ୍ତି ସବୁ ପ୍ରତ୍ୟେକ ପିଲାର ଆମ ଓଡ଼ିଶାର ପ୍ରତ୍ୟେକ ପିଲାର ଓଡ଼ିଆ ଓଡ଼ିଶା ଓଡ଼ିଆ ବହି ହିଁ ସବୁଠୁ ପ୍ରିୟ ବହି ହେଇଥାଏ କାହିଁକିନା ଓଡ଼ିଶା ଓଡ଼ିଆ ଭାଷା ଆମକୁ ଏତେ ଭଲ ଲାଗେ ଏତେ ସୁମଧୁର ଲାଗେ ଆମେ ଓଡ଼ିଆକୁ ବହୁତ ଭଲ ଭାବେ ଗ୍ରହଣ କରୁ ମୁଁ ଓଡ଼ିଆ ମୋର ଭାଷା ବଢ଼ିଆ ଦେଶ କୋଣ ଅନୁକୋଣରୁ ଓଡ଼ିଶାର କଥାବାର୍ତ୍ତା ଲୋକମାନେ ହୁଅନ୍ତି ଆଉ ଶିଖିବାକୁ ବି ଚେଷ୍ଟା କରନ୍ତି ଓଡ଼ିଶା ଏମିତି ଗୋଟେ ରାଜ୍ୟ

ପିଲାମାନେ ବି ଶିଖିବାକୁ ବି ବହୁତ ଖୁସି ହୁଅନ୍ତି ବହୁତ ଉତ୍ତୀର୍ଣ୍ଣ ବି କରନ୍ତି ଓଡ଼ିଆର ଭାଷା ନେଇ ଉତ୍ତୀର୍ଣ୍ଣ ବି କରନ୍ତି ବହୁତ ଲେଖକ କାହାଣୀ ଲେଖିକି ବହୁତ ନାଁ କରିଛନ୍ତି ମୁଁ ଓଡ଼ିଆ ଓଡ଼ିଆ ପାଇଁ ମୁଁ ଗର୍ବିତ ଓଡ଼ିଆ ଭାଷାକୁ ଅତି ସହଜରେ ସଭିଏଁ ଶିଖିଯାଆନ୍ତି ଓଡ଼ିଆ ଭାଷା ସବୁଠୁ ଶ୍ରେଷ୍ଠ ଭାଷା ଦେଶ କୋଣ ଅନୁକୋଣରୁ ଓଡ଼ିଆ ଭାଷାର କଥାବାର୍ତ୍ତା ଓଡ଼ିଆ ଲୋକମାନେ ହେଉଛନ୍ତି କହିବାରେ ବି ଲେଖିବାରେ ବି ସହଜ ହୋଇଥାଏ ଓ ବଙ୍ଗାଳୀମାନେ ବି ବହୁତ ପ୍ରେରିତ ହୁଅନ୍ତି ଓ ଶିଖିବାକୁ ବି ଚେଷ୍ଟା କରନ୍ତି ଓଡ଼ିଆ ଭାଷା ଆଉ ବଙ୍ଗାଳୀ ଭାଷା ପାଖାପାଖି ପ୍ରାୟତଃ ସମାନ ତ ବଙ୍ଗାଳୀ ଲୋକମାନେ ବି ଓଡ଼ିଆ ଭାଷାକୁ ଗ୍ରହଣ କରିନିଅନ୍ତି ଓଡ଼ିଆ ଲୋକମାନଙ୍କୁ କମ୍ ଶିଖାଇବାକୁ ପଡ଼େ ସେମାନେ ପ୍ରାୟତଃ ଶିଖିଯାଆନ୍ତି ଓଡ଼ିଆ ଭାଷାର ଲେଖା ଆଉ କଥାବାର୍ତ୍ତା ମତେ ବହୁତ ଭଲ ଲାଗେ କାହିଁକିନା ସେ ସହଜ ଆଉ ସରଳ ମୁଁ ଚେଷ୍ଟା କରେ ଯେ ମୋର ଓଡ଼ିଆ ଭାଷାକୁ ମୁଁ ଆଗକୁ ଆଗକୁ ନେବା ପାଇଁ କାହିଁକିନା ଓଡ଼ିଶା ଓଡ଼ିଆ ଭାଷା ବହୁତ ସୁମଧୁର ମୁଁ ମୋର ମୁଁ ବହୁତ ଭଲ ପାଏ ମୁଁ ସବୁବେଳେ ଓଡ଼ିଆ କହେ ଆଉ ଲେଖେ ଗୀତ ବି ଲେଖେ କାହାଣୀ ବି ଲେଖେ ଆମେ ଓଡ଼ିଆ ହୋଇଥିବାରୁ ବହୁତ ଗର୍ବିତ ମୁଁ ଓଡ଼ିଆ ଓଡ଼ିଆ ପାଇଁ ମୁଁ ଗର୍ବିତ ଓଡ଼ିଆ ଭାଷାକୁ ଅତି ସହଜରେ ସଭିଏଁ ଶିଖିଯାଆନ୍ତି ଓଡ଼ିଆ ଓଡ଼ିଶା ବାହାରେ ବହୁତ ଓଡ଼ିଆ ବି ଅଛନ୍ତି ଓଡ଼ିଆ ଭାଷାକୁ ଆଗକୁ ନେବାକୁ ଚେଷ୍ଟା କରନ୍ତି ଯେହେତୁ ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ଲୋକମାନେ ଏହାକୁ ଅତି ସହଜରେ ଗ୍ରହଣ କରନ୍ତି ମୁଁ ଦେଶ କୋଣ ଅନୁକୋଣରୁ ଓଡ଼ିଆ ଭାଷାରେ କଥାବାର୍ତ୍ତା ପ୍ରାୟ ହୁଅନ୍ତି ଆଉ ଶିଖନ୍ତି ଓଡ଼ିଆ ଭାଷା ବହୁତ ଅତି ସହଜ ଓ ସରଳ